ଏକ ଜୁନ ଦୁଇହଜାର ଏକ ଦୁଇ ଜୁଲାଇ ଦୁଇହଜାର ପନ୍ଦର ଦଶ ଜାନୁଆରୀ ଦୁଇହଜାର ଦୁଇ ପନ୍ଦର ଅଗଷ୍ଟ ଦୁଇହଜାର ଷୋହଳ ଉଣେଇଶି ସେପ୍ଟେମ୍ବର ଦୁଇହଜାର ବାଇଶି